ଆମ ଗାଁରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବହୁତ ଲୋକ ମାନେ ପାଇଛନ୍ତି ଦଶ ବର୍ଷ ତଳେ ଆମ ଗାଁରେ ଅନେକ ଲୋକଙ୍କର ଚାଳ ଘର ଥିଲା ଏବଂ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଲକ୍ଷେ ତିରିଶ ହଜାର ମିଳିଥିଲା ପ୍ରଥମେ ହିତାଧିକାରୀ ଙ୍କ ନାମ ଲେଖା ଯାଇଥାଏ ତାଙ୍କୁ ଟଙ୍କା ମଞ୍ଜୁରି କରାଯାଇଥାଏ ସେ ଏବଂ ଘର ପୂର୍ଣ୍ଣାଙ୍ଗ କଲା ପରେ ଟଙ୍କା ମିଳିଥାଏ ଏହା ଦ୍ୱାରା ଗରିବ ଲୋକ ମାନେ ସାହାଯ୍ୟ ର ଉପକୃତ ହୋଇଥାନ୍ତି